ବର୍ଷକୁ କିଛି ନହେଲେ ଥରେ କିମ୍ବା ଦୁଇଥର ଚନ୍ଦ୍ରଗ୍ରହଣ ପଡ଼େ ଏହି ସମୟକୁ ଲୋକମାନେ ଦୋଷ ଭାବେ ମାନନ୍ତି ଯେଉଁ ସମୟରେ କୌଣସି ବି ଶୁଭକାର୍ଯ୍ୟ ହୋଇନଥାଏ ଲୋକମାନେ ଚାଉଳ ଜିନିଷ ଖାଦ୍ୟ ଖାଇନଥାନ୍ତି ହାଲକା ଜିନିଷ ଖାଦ୍ୟ ଖାଇଥାନ୍ତି ଯାହାଫଳରେ ଦେହ ସୁସ୍ଥ ରହିଥାଏ